ଦଶ ଜାନୁୟାରୀ ଦୁଇ ହଜାର ଦଶ ପନ୍ଦର ମାର୍ଚ୍ଚ ଉଣେଇଶ ଅଶୀ ଚବିଶ ଜୁନ୍ ଦୁଇ ହଜାର ବାଇଶ ତିରିଶ ଅଗଷ୍ଟ ଦୁଇ ହଜାର ଷୋହଳ ପାଞ୍ଚ ଜୁଲାଇ ଦୁଇ ହଜାର ଏକୋଇଶ